ହଁ ବିଦ୍ୟାଳୟରେ ଧନ୍ଦାତ୍ମକ ମୂଳ ଶିକ୍ଷାଦାନ କରାକରାଯିବା ଉଚିତ ବିଦ୍ୟାଳୟରେ ସବୁ ପିଲା ସମାନ ମେଧାବୀ ନଥାନ୍ତି କିମ୍ବା ଆର୍ଥିକ ଦୃଷ୍ଟିରୁ ସମସ୍ତେ ଉନ୍ନତି ନଥାନ୍ତି ସମସ୍ତଙ୍କ ପାଠ ପଢ଼ାରେ ମନ ନଥାଏ ତାଙ୍କର କିଛି ଅନ୍ତର୍ନିହିତ ଗୁଣଥାଏ ଯାହାକୁ ସେମାନେ କିଛି ତାଲିମ୍ ଦ୍ୱାରା କାଯ୍ୟକାରୀ କରିଥାନ୍ତି ତେଣୁ ସେମାନଙ୍କୁ ସିଲାଇ କଳାକାରି ପଶୁପାଳନ କୁକୁଡ଼ା ଚାଷ ଇତ୍ୟାଦି ଶିକ୍ଷାଦାନ କରାଗଲେ ଭବିଷ୍ୟତରେ ସେପରି କରିବାର ସୁଯୋଗ ପାଇପାରିବେ ପ୍ରତିପୋଷଣ କରି ପାରିବା ସହିତ ଅନ୍ୟକୁ କାମ ଦେଇପାରିବେ